ମୁଁ ଗୋଟିଏ କବିତାଟିଏ ଲେଖିଥିଲି ସେ କବିତାରେ ମୁଁ ମୋର ପରମ ମିତ୍ର ଯାାଇକି ମୋ ସାଙ୍ଗ ମୁଁ ତା ବିଷୟରେ କବିତାଟିଏ ଲେଖିଥିଲି ସିଏ ମତେ ସବୁବେଳେ ବହୁତ ସାହାଯ୍ୟ କରେ ଓ ମୋର ଭୁଲ୍ କାମରେ ମତେ ବିରୋଧ କରେ ଯଦି ମୁଁ କୌଣସି ଭୁଲ୍ ବାଟକୁ ଯାଏ ତେବେ ସିଏ ମତେ ସେ ବାଟକୁ ଯିବାକୁ ରୋକେ ମନେକରେ ମତେ ସେ ବାଟଟି ଉଚିତ୍ ନୁହଁ ମୋ ପାଇଁ ତେଣୁକରି ମୁଁ ମୋ ସାଙ୍ଗ ବିଷୟରେ ଗୋଟେ ସୁନ୍ଦର କବିତା ଟିଏ ଲେଖିଛି ମୁଁ ସେ ସବୁବେଳେ ମତେ ବହୁତ ସାହାଯ୍ୟ କରେ ମୋର ଲେଖାରେ ହଉ ପଢ଼ାରେ ହଉ କିବା ଅନ୍ୟ କୌଣସି କାରଣରେ ହଉ ସିଏ ମତେ ବହୁତ ସାହାଯ୍ୟ କରେ ତେଣୁକରି ମୁଁ ତାକୁ ବହୁତ ଭଲ ପାଏ ସିଏ ବି ମତେ ଭଲ ପାଏ ସିଏ ମୋ ବାପା ମାଆଙ୍କୁ ନିଜ ବାପା ମାଆ ବୋଲି ଭାବି ଆଣ୍ଟି ଅଙ୍କଲ୍ କହିବା ସହିତ ସିଏ ସେମାନଙ୍କର ସମସ୍ତ କଥା ଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରେ ଓ ତାର କଥା ସବୁ ଶୁଣି ମୋ ବାପାଙ୍କ ମଧ୍ୟ ବହୁତ ଖୁସି ହୁଅନ୍ତି ତାକୁ ଦେଖିଲେ ଲାଗେ ସି ଯେପରି ମୋ ସାଙ୍ଗ ନୁହେଁ ମୋର କୌଣସି ଜନ୍ମର ତା ସହିତ ସମ୍ପର୍କ ଥିବ ସିଏ ମୋ ଭଉଣୀ ପରିକା ତେଣୁ